ଆମ ଘରେ ବହୁତ ପ୍ରକାରର ପଶୁ ରହିଛନ୍ତି ଯେମିତିକି କୁକୁଡ଼ା କୁକୁର ଏବଂ ଗାଈ ଆମର ଗାଈମାନଙ୍କୁ ବେଶ୍ ଯତ୍ନର ସହ ରଖାଯାଏ କୁକୁରକୁ ମଧ୍ୟ ଆମେ ବହୁତ ଯତ୍ନରେ ରଖିଥାଉ ସେମାନଙ୍କୁ ସବୁବେଳେ ଗରମ ପାଣିରେ ଗାଧେଇ ଦେଇଥାଉ ଏବଂ ତାଙ୍କୁ ସେମାନେ ଯେମିତି ଅପରିଷ୍କାର ନ ହୁଅନ୍ତି ତା'ର ମଧ୍ୟ ଯତ୍ନ ରଖିଥାଉ ଯଦି ଆମର ଗାଈ କି ଫାଟୁଆ ରୋଗ ହୋଇଥାଏ ତା'ହେଲେ ଆମେ କେବେବି ତାକୁ ବାହାରକୁ ଛାଡ଼ିଦେଉନା

ଏବଂ କୁକୁରର ଯଦି ଜର ହୋଇଥାଏ କି କିଛି ଅସୁବିଧା ହୋଇଥାଏ ଖଣ୍ଡିଆ ଖାବରା ହୋଇଥାଏ ଗୋଡ଼ରେ କି ହାତରେ

ମରିଯିବାର ମଧ୍ୟ ଥାଏ ସେଥିପାଇଁ ଆମେ କେବେବି ଗାଈ ଗୋରୁଙ୍କୁ ବେଶୀ ବାହାରକୁ ଛାଡ଼ୁନା ଘରେ ରଖି ସବୁବେଳେ ଘାସ ଏବଂ ତାଙ୍କର ଯାହାର ଖାଇବା ଦ୍ରବ୍ୟ ସବୁ ଆଣିକି ଯୋଗାଇ ଦେଇଥାଉ